ଆମ ଗ୍ରାମରେ ଗ୍ରାମ ଲୋକମାନେ କ୍ରିକେଟ ଖେଳକୁ ଅଧିକ ପସନ୍ଦ କରିଥାନ୍ତି ଏବଂ କ୍ରିକେଟ ଖେଳ ପ୍ରତି ତାଙ୍କ ଅଧିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ମଧ୍ୟ ରହିଛି ଯେତେବେଳେ ବି ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୁଏ ସେହି ସମୟରେ ବହୁ ସଂଖ୍ୟାରେ ଗ୍ରାମରୁ ଲୋକମାନେ ଆସି ଯୋଗଦାନ ଦେଇଥାନ୍ତି ଯାହାଦ୍ୱାରା କ୍ରିକେଟ ଖେଳାଳୀ ମାନେ ଅଧିକ ଆଗ୍ରହ ସହିତ ନିଜର କ୍ରିକେଟ ଖେଳକୁ ଆଗକୁ ବଢ଼େଇଥାନ୍ତି ତ ଲୋକମାନଙ୍କର ଏଭଳି ଚିନ୍ତାଧାରା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଗୋଟିଏ ଗାଁ ପ୍ରତି ହେଉ ଗୋଟିଏ ପରିବାର ପ୍ରତି ମଧ୍ୟ ହେଉ ଗୋଟିଏ ଖେଳାଳୀକୁ ଖିଲାଡ଼ିକୁ ଆଗକୁ ବଢ଼ିବାକୁ ହେଲେ ନିଜ ପରିବାରର ସପୋର୍ଟ ନିହାତି ଜରୁରୀ ଅଟେ ତ ଏଭଳି ଚିନ୍ତାଧାରା ଲୋକ ବହୁତ ଅଛନ୍ତି ଯିଏକି ନିଜ ପରିବାରର ପିଲାମାନଙ୍କୁ ଆଗକୁ ବଢ଼ିବା ବଢ଼ିବାର ଦେଖିବାକୁ ଚାହୁଁଛନ୍ତି ଆଗକୁ ବଢ଼ିକି ନିଜ ନାଁ ରଖିବାକୁ ଚାହଁନ୍ତୁ ସେଇଟା ବି ସେମାନେ ଚାହୁଁଛନ୍ତି ତ ବାପାମାଆଙ୍କର ଭୂମିକା ଏଇଠି ବହୁତ ଗୁରୁତ୍ଵପୂର୍ଣ୍ଣ ଗ୍ରାମଲୋକଙ୍କର ଭୂମିକା ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ